ହ୍ୟାଲୋ ଆପଣ କ୍ଷୀର ଭଣ୍ଡାରୁ କହୁଛନ୍ତି ଆଉ ମୁଁ ତ ଆପଣଙ୍କ ପାଖରୁ ବର୍ଷ ବର୍ଷ ଧରି କ୍ଷୀର ନେଉଛି ଯେତେବେଳୁ ଫାଷ୍ଟ୍ ହଁ ମୁଁ କ୍ଷୀର ଆପଣଙ୍କଠୁ ବର୍ଷ ବର୍ଷ ଧରି ନେଉଛି ତ ଆପଣ ପ୍ରଥମେ ପ୍ରଥମେ ଯେତେବେଳେ କ୍ଷୀର ଦେଲେ ଭଲ କ୍ଷୀର ଦେଲେ ଆଉ ଭଲ ସର ବି ଉଠୁଥୁଲା ଡୁପ୍ଲିକେଟ୍ ବୋଲି ଜଣା ପଡ଼ୁନଥିଲା ତ ଏବେ ଯେଉଁ କ୍ଷୀରରେ ପାଣି ଫାଣି ମିଶୁଛି ଏ ରକମ ଜଣାପଡ଼ୁଛି ତେଣୁ ଏଇଟା କ'ଣ କରାଯିବ ଆପଣ ସୁଧାରନ୍ତୁ ନହନେ ମୁଁ କ୍ଷୀର ନେବା ବନ୍ଦ କରିଦେବି କ୍ଷୀର ଆଉ ଏତେ ଭଲ ପଡ଼ୁନି ପାଣିଚିଆ ଲାଗୁଛି କ୍ଷୀରରେ ସର ପଡ଼ୁନାହିଁ କ'ଣ ମିଶାଉଛନ୍ତି ଭେଜାଲ୍ କରୁଛନ୍ତି ହଁ ପାଣି ମିଶାଉଛନ୍ତି ନାଁ ଯେମିତି ଆଗରୁ ଯେମିତି ଟିକିଏ ବହଳିଆ କ୍ଷୀର ଆସୁଥିଲା ଆଉ ସେହିଭଳିଆ କ୍ଷୀର ଆସୁନି ପାଣିଚିଆ ଲାଗୁଛି କ୍ଷୀର ହଁ ପାଣି ମିଶୁଛି ନହେଲେ ମୁଁ ଆଉ କେବେ ତ ବର୍ଷ ବର୍ଷ ଧରି ନୋଉଛି କମ୍ପ୍ଲେନ୍ କରିନଥିଲି ଆଜି କାହିଁକି ମୁଁ କମ୍ପ୍ଲେ କମ୍ପ୍ଲେନ୍ କଲି ନାଇଁ ଯଦି ଆପଣ ଦେବେ ଠିକ୍ କ୍ଷୀର ଦିଅନ୍ତୁ ଆମର କିଛି ଆପତ୍ତି ନାହିଁ ଆପଣ ଯେମତି ଆଗରୁ ଦେଉଥିଲେ ସେହି ହିସାବରେ ଆପଣ କ୍ଷୀର ଦିଅନ୍ତୁ ଆମେ ନେବା ପାଇଁ ପଇସା ବି ତ ଆପଣ ଠିକ୍ ନେଉଛନ୍ତି ଆପଣ ତ ପଇସା ପାଞ୍ଚ ଟଙ୍କା କାଟୁ ନାହାନ୍ତି କି ଟଙ୍କାଟେ ପଇସା ମଧ୍ୟ କାଟୁନାହାନ୍ତି ତେଣୁ ଆପଣ କ୍ଷୀରଟା ଠିକ୍ ଦେବେ ଆମେ ସେହି ହିସାବରେ କ୍ଷୀର ନେବୁ ପଇସା ଦେଉଛୁ ବୁଝି ପାରିଲେନା ଆମେ କାହାରି ପାଖରୁ ଆଉ କ୍ଷୀର ବି ନେଉ ନାହୁଁ ତେଣୁ ଆପଣ ଦେଉଛନ୍ତି ବୋଲି ଗୋଟେ କାହିଁକି ସାହା ଭରସା ଉପରେ ଆମେ ରହୁଛୁ ତେଣୁ ଆପଣ ଠିକ୍ କ୍ଷୀର ଦିଅନ୍ତୁ ନାଇଁ ଭୁଲ କଥା ନୁହେଁ ମ୍ୟାଡ଼ାମ୍ ଦେଖନ୍ତୁ ଭୁଲ କଥା ନୁହେଁ ଏଇଟା ମାନେ ଖାଦ୍ୟପେୟର କଥା ଖାଦ୍ୟ ସାମଗ୍ରୀର କଥା ତେଣୁ ଆମେ ଜିନଷଟା ନେଉଛୁ ମାନେ ତାକୁ ଆପଣ ଠିକ୍ ସୂଚାରୁ ରୂପେ ତୁଲେଇଲେ ସିନା ଆମେ ଯାଇକି ସେ କ୍ଷୀରଟା ଆମେ ପାଇବୁ ଛୁଆମାନଙ୍କୁ କ୍ଷୀର ପିଏଇବା ପାଇଁ ଦିଆ ହେଉଛି ତାଙ୍କ ପୁଷ୍ଟିସାର ନେବ ଯଦି ଆପଣ ପାଣି ପୁଣା ସବୁବେଳେ ମିଶେଇ ମୁଶାକି ଦେବେ ଆଉ ଆମେ ସେ କ୍ଷୀର ନେବୁ କି ନା ବୁଝୁଛନ୍ତି ଯେ ବୁଝିବା ହିସାବରେ କାମଟା ଠିକ୍ ସେଇଆ କରନ୍ତୁ କ୍ଷୀର ଠିକ୍ ହିସାବରେ ଆପଣ ଦିଅନ୍ତୁ କ୍ଷୀର ପ୍ରତିଦିନ ଯେମିତି ଦେଉଥିଲେ ସେହିଭଳିଆ ଦିଅନ୍ତୁ ନା ତାକୁ ଆପଣ ସେ ଲୋକ ଲୋକ ମିଳିବା ଭଲ ବିଶ୍ୱସ୍ତ ଲୋକ ରଖନ୍ତୁ କିଛି ଅସୁବିଧା ନାଇଁ ବିଶ୍ୱସ୍ତ ଲୋକ ରଖିଲେ ସେମାନେ ଯେମିତି ବାଟରେ ପାଣିଫାଣି ଯଦି ମିଶେଇ ସେଇଟା ବି କହି ହେବନି ଆପଣ ଠିକ୍ କହୁଛନ୍ତି ସେମାନେ ମିଶେଇ ବି ଥାଇପାରନ୍ତି ସେଇଟା ମୁଁ ତ କହୁନି ଯେ ପ୍ରୋବ୍ଲେମ୍ଟା ଅସୁବିଧା ହେଲାରୁ ମୁଁ ଆପଣଙ୍କୁ ଫୋନ୍ କଲି ନହେଲେ ମୁଁ କ'ଣ କହିଥାନ୍ତି ନା ହଁ ଦାନା ରେଟ୍ ବଢ଼ୁ ଆପ ଦାନା ରେଟ୍ ବଢ଼ିବା ସହିତ ଆପଣ ସେହି ହିସାବରେ ତାକୁ ଠିକ୍ ୟୁଟିଲାଇଜ୍ କଲେ କ୍ଷୀର ଠିକ୍ ଆସିବ ଆମେ ବି ଠିକ୍ କ୍ଷୀରଟା ଶୁଦ୍ଧ କ୍ଷୀରଟା ପାଇ ପାରିବୁ ହେଉ ଠିକ୍ ଅଛି ଆପଣ ସବୁବେଳେ ଚେଷ୍ଟା କରନ୍ତୁ କିମିତି କ'ଣ ଦେବେ ମୋତେ ଟିକିଏ କୁହନ୍ତୁନା ନା ଆଉ ଆପଣ ପାଣିଟା ମିଶାନ୍ତୁନି ବରଂ ଆଉ ଦଶ ଟଙ୍କା ଅଧିକା ନୁଅନ୍ତୁ ପରେ ସେଇଟା ଗୋଟେ କଥା କଥା ରହିଛି ଯେ ସାର୍ ଆଉ ଯେଉଁ କ୍ଷୀର ଦେଉଥିଲି କିନ୍ତୁ ଏବେ ଟିକିଏ ବହୁତ ଜିନିଷ ପତ୍ରର ମହାଙ୍ଗା ହେଇଗଲାଣି ଦାନା ରେଟ୍ ବଢ଼ିଗଲାଣି କୁଟା ମେସିନ୍ର କଟା ହେଉଛି ଆଉ ତାଙ୍କୁ ଯତ୍ନ ବି ସେହିଭଳିଆ ନିଆ ହେଉଛି ତେଣୁ ଆପଣ ଆଉ ଦଶ ଟଙ୍କା ଅଧିକା ଦିଅନ୍ତୁ ସେଥିରେ ମୁଁ ରାଜି ହେବି ସେଇଟା କହିକି ନିଅନ୍ତୁ ନାଁ ଭଲ କ୍ଷୀର ଯିବ ସେଇଟା ଚେଷ୍ଟା କରନ୍ତୁ ସବୁବେଳେ ସେଇଟା ଟିକିଏ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ